ଆମର ଆଣ୍ଠୁ ଗଣ୍ଠି ଦରଜ ହେଲେ ବା ବାତ ଦୋଷ ବାହାରିଲେ ସେଇଟା ଆମର ଗରମ ପାଣିରେ ଲୁଣ ପକେଇ ଦୁଇ ଟାଇମ୍ ସେକ ଦିଆଯାଏ ଆଉ ରେକୁଳା ତେଲ ମାଲିସ୍ କରାଯାଏ ଆଉ ହେଉଛି ମୁଭ୍ ମାରାଯାଏ ସେହି ସବୁ ଚିକିତ୍ସା ଆମ କରାଯାଏ